କେଉଁଠି ଅଛୁ କିରେ କେଉଁଠି ଯାଇଛୁ ଖେଳିବାକୁ ଘରକୁ ମାମୁଁ ଆସିଲେଣି ବେଗି ଆସେ ଯାଇକି ମିଠା ହେରିକା ଟିକିଏ ଆଣିବୁ ହଁ ଦେଖିପାରୁନୁ ଖାଲି ଟାଇମ୍ରେ ଯାଇକି ଖାଇ ଦେଉଛୁ ମାମୁଁ ଆସିଛନ୍ତି କହିଲେ ଜାଣିପାରୁନୁ କି ତୁ ଶୀଘ୍ର ଆସୁନୁ ବେଗି ଆସେ କେଉଁଠିକି ଯିବ ଛେନାପୋଡ଼ ଆଣିବୁ ଛେନାପୋଡ଼ ଯେଉଁଠିକିନା ଭଲ ମିଳିବ ସେଇଠିକୁ ଯିବୁ ହଁ ଗାଙ୍ଗୁରାମରେ ମିଳିବ ଦେଖିକି ଭଲ ଛେନାପୋଡ଼ ଦେଖିବୁ ଯେଉଁଟା ଭଲ ସେ ହୋଇଥିବ ସେଇ ଗୋଟାକ ଆଣିକି ଆସିବୁ ନାଇଁ ନାଇଁ ସୁନାଖେଳା ଆଡ଼େ ଗଲେ ହେବନି ଡେରି ହୋଇଯିବ ମାମୁଁ ଏଇନେ ଆସିଛନ୍ତି ସେ କିଛି କହିନାହାନ୍ତି ରହିବା ପାଇଁ ଆଉ ତୁ କହିଲେ କି ପୁଅକୁ ଡାକେ ମୁଁ ସେଥିପାଇଁ ୟେ ଡାକିଲି ତୋତେ ଆଉ ତୁ ଆସିଲେ ବେଗି ଛେନାପୋଡ଼ ଆଣିବାକୁ ଯିବୁ ସେ ଭଲ ଛେନ କିଲୋଟା ବା ଆଣିବୁ ସେ ଆଜି ଖାଇବେ ପୁଣି କାଲି ଖାଇବେ ନା ନାହିଁ ଜାଣିପାରୁନୁ କି ତୁ ଆଣିଲେ ବି ଖାଇବୁ କି ନାହିଁ ଖାଇବୁ ତ ଆଉ କେତେ କିଲୋ ଆଣିବି ବୋଲି କ'ଣ ପଚାରୁଛୁ ଯିବୁ ରଣପୁର ଯା ନହେଲେ ନୟାଗଡ଼ ଯା ନାଇଁ ନାଇଁ ରଣପୁରରେ ଭଲ ନାହିଁ ନାଇଁ ନାଇଁ ରଣପୁରରେ ଭଲ ନାହିଁ ଯିବୁ ଯଦି ନୟାଗଡ଼ଠୁ ଯାଇକି ଆଣିକି ଆସିବୁ ଆଉ ଖେଳ ଫେଳକେ ସବୁ ଛାଡ଼ିକି ଆସେ ବେଗି ଆଉ ଛେନାରେ ତିଆରି ହୁଏ ତୁ କେମିତି ଖାଉଛୁ ସେମିତି ସେମିତି ଖାଉଛୁ ଛେନାରେ ତିଆରି ହୁଏ ଜାଣିନୁ କି ଖାଇଲା ବେଳେ ଜାଣୁଛୁ ମାମୁଁ ଆସିଛନ୍ତି ଆଣିଲା ବେଳେ ଜାଣିପାରୁନୁ ତୁ କେଉଁ ଛେନାପୋଡ଼ ହେଉଛି ଛେନା ତିଆରି କରିକି ଛେନାକୁ ଛଣା ହେବ ସେମିତି ତାକୁ ସେମିତି ଲୁଗାରେ ଚିପୁଡ଼ା ହୋଇକି ରହିବ ରାତିଯାକ ତା ପାଣିଟା ନିଗାଡ଼ି ସାଇଲା ପରେ ତା ଛେନାଟାକୁ ପୁରା ଖେଳିଆ ହେବ ଖେଳିଆ ହୋଇକି ତାକୁ ଭଲକି ଖେଳେଇ ଦେଇକି ତାକୁ ହାତରେ ଭଲକି ତାକୁ ୟେ କରିବ ପୁରା ଛୋଟ ଛୋଟ ୟେ କରିକି ୟେ କରିକି ପୁରା ଚକଟା ଚକଟି କରିକି ତା'ପରେ ତା ପାଗ ହେଲା ପରେ ତାକୁ ଗୋଲ ଗୋଲ କରିବ ଗୋଲ ଗୋଲ କରିକି ସେଥିରେ ଚିନି ସିରା କରିବ ଆଉ ତାକୁ ସେଥିରେ ୟେ କରିକି ତାକୁ ଛାଣିକି ପକେଇବ ଯେମିତି ଭଲ ସୁଜିକୁ ଆଉ ଛେନା ପୁରା ମାନେ ଫେଣ୍ଟିକି ତାକୁ ମେଲ୍ଟ୍ କରିବାକୁ ପଡ଼ିବ ତା'ପରେ ତାକୁ ନିଆଁରେ ଏକାଠି କରିକି ଗୋଟେ ଗଞ୍ଜରେ ନିଆଁରେ ତଳେ ଥିବ ନିଆଁ ତା ଉପରେ ଥିବ ଗଞ୍ଜ ତା ଉପରେ ଥିବ ବି ନିଆଁ ଭିତରେ ରହିଥିବ ଛେନାକୁ ସୁଜି ଆଉ ଚିନି ବହୁତ ଛେନା ଥିବ ଯେଉଁଟାରେ ସେଇଟା ହେଉଛି ଭଲ ଛେନାପୋଡ଼ ସୁଜି ଯେଉଁଟାରେ ମିଶିଥିବ ସେ ଗୋଟାକ ହେଲା ଟିକିଏ ଖରାପ ଥିବ ସେଇଠି କଳା କଳା ଯେଉଁଟା ପଚାରିବୁ ଯେଉଁଟା ବହୁତ ଭଲ ଛେନାପୋଡ଼ ହୋଇଥିବ ଯେଉଁଟା ବହୁତ ପଇସା ଥିବ ସେ ଗୋଟାକ ଆଣିବୁ ଖରାପଟା ଆଣିବୁ ନାହିଁ

ହଁ ତୁ ଯାଇକି ପଚାରେ ସେ ନୟାଗଡ଼ଠି ନୟାଗଡ଼ରେ ଭଲ ଛେନାପୋଡ଼ ମିଳୁଛି ରଣପୁର ଯାଣିନି କି ସେ ଯେଉଁ ସୁନାଖେଳା ଯାଣିନି ଫେର ଦୋକାନୀବାଲାକୁ ପଚାରୁନୁ କେଉଁ ଗୋଟାକ ଛେନାପୋଡ଼ ଭଲ କେଉଁଟା ଖରାପ ସବୁ କଥା ତ ଜାଣୁଛୁ ଏଇ ଛେନାପୋଡ଼ ଆଣିବା କଥାରେ ହଜାର ଥର ପଚାରୁଛୁ କ'ଣ ଛେନାପୋଡ଼ କେ ଜି ହୋଇଥିବ ତିନି ଶହ କି ଚାରି ଶହ ହୋଇଥିବ କି ପାଞ୍ଚଶହ ହୋଇଥିବ ପଚାରିବୁ ସାଢେ ତିନି ଶହ ଯେଉଁଟା ସେହି ଗୋଟାକ ଆଣିବୁ ଆଉ ଅଢ଼େଇ ଶହବାଲାଟା ଆଣିବୁନି ହଁ ହଉ ପ୍ୟାକ୍ କରିବୁ ଆଉ ଶୀଘ୍ର ଆସିବୁ ଆଉ କେଉଁଠି ରହିବୁ ନାହିଁ ମାମୁଁ ଆସିଲେଣି କେତେବେଳୁ ଯେଉଁଟା ତୁ ଦୋକାନବାଲାକୁ ପଚାରେ ସେ ଯେଉଁଟା ଭଲ ଥିବ ସେ ଗୋଟାକ ଆଣିବୁ ଯେଉଁଟା ପାଟିକୁ ଭଲ ଲାଗିବ ଆଉ କମ୍ ଦାମିକିଆ ଆଣିଥିବୁ ପାଟିକୁ ଭଲ ଲାଗୁନଥିବ ସେଇଟା ଆଣିକି ଆସିବୁ ସେଇଟା କିଏ ଖାଇବ ତୁ ତ ନିଜେ ଖାଇବୁନା ଅଧା ନିଜେ ଅଧା ଖାଇବୁ ନା ନାହିଁ ପଚାରୁଛୁ ଯେତିକି ଭଲ ଯେଉଁ ଜିନିଷଟା ଥିବ ସେ ଜିନିଷଟା ଆଣିବୁ ଛେନାପୋଡ଼ ଆଉ ତା'ହେଲେ ସେଇଟାକୁ ଫେରାଇଦେ ଆଉ ଭଲ ଆଉ ଗୋଟେ ଦୋକାନକୁ ଯା ଯେତେ ଶୀଘ୍ର ପାରୁଛୁ ଭଲ ଭଲ ଜିନିଷ ଧରିକି ଆସିବୁ ତୁ ତ ଅଧା ଖାଇଦେବୁ ସେଥିରୁ ମାମୁଁ କ'ଣ ଖାଇବେ ବେଶୀ ସେ ହିସାବରେ ପଇସା ନେଇଛୁ ପଇସା ନେଇକି ଆଣିକି ଆସିବୁ ଡେରି କରିବୁନି ଚାରି ଶହବାଲାଟା ପଚାରିବୁ ଟି ସେଇଟା ଭଲ ନା ଅଛି ନା ଖରାପ ଅଛି ଆଉ ଚାରି ଶହବାଲାଟା ଯଦି ଭଲ ଅଛି ତା'ହେଲେ ଆଣିବୁ ହଁ ହଉ ତୁ କାଟ